ହ୍ୟାଲୋ ଓଲାରୁ କହୁଛନ୍ତି ତ ମୁଁ ରମେଶ ଜେନା କହୁଛି ହଁ ଏଇ କିଛି ସମୟ ଆଗରୁ ମୁଁ ବାଲେଶ୍ଵରରେ ପହଞ୍ଚିଲି ମୁଁ ଭଦ୍ରକରୁ ଏକ ଗାଡ଼ି ବୁକ୍ କରିଥିଲି ବାଲେଶ୍ଵର ନିମନ୍ତେ ହଁ ଠିକ୍ ସମୟରେ ପହଞ୍ଚି ଯାଇଛି ଏବଂ ମୁଁ ଡ୍ରାଇଭର୍ ଜଣଙ୍କୁ ଧନ୍ୟବାଦ ଜଣାଇବାକୁ ଓ ତାଙ୍କର ବ୍ୟବହାରରେ ମୁଁ ସନ୍ତୁଷ୍ଟ ଥିବାରୁ ସେହି ବାବଦରେ କହିବାକୁ ମୁଁ ଅପଣଙ୍କୁ ଫୋନ୍ କରିଛି ସେହି ବ୍ୟକ୍ତି ଜଣ ବହୁତ ଭଲ ଥିଲେ ଓ ଅତ୍ୟନ୍ତ ସୁରକ୍ଷାର ସହ ଗାଡ଼ି ଚଳେଇଆଣି ମୋତେ ଠିକ୍ ସମୟରେ ପହଞ୍ଚାଇ ଦେଇଥିଲେ ଓ ତାଙ୍କର ବ୍ୟବହାର ମୋତେ ଅତ୍ୟନ୍ତ ସନ୍ତୁଷ୍ଟ କରିଥିଲା କାରଣ ସେ ବହୁତ ଭଦ୍ର ଓ ନମ୍ର ଭାବରେ କଥାବାର୍ତ୍ତା କରୁଥିଲେ ଆଜ୍ଞା ହଁ ଠିକ୍ ଅଛି ମୁଁ ତାଙ୍କୁ ପାଞ୍ଚ ତାରକା ରେଟିଙ୍ଗ୍ ଦେଉଛି ଧନ୍ୟବାଦ